ଲୋକମାନେ ଅନେକ ପ୍ରକାର ସୁଟିଂ କରିକିରି ମଧ୍ୟ ଷ୍ଟାର୍ ହୋଇଯାଆନ୍ତି ପ୍ରଥମେ ସର୍ବପ୍ରଥମେ ସେମାନେ ଡ୍ୟାନ୍ସ ଓ ଆକ୍ଟିଂ କରି ଅଡ଼ିସନ୍ ଦେଇକି ସେମାନେ ଫାଷ୍ଟ୍ ଆକ୍ଟିଂ ମାନେ ସବୁ କରିସାରିଲା ପରେ ସେମାନେ ଫାଷ୍ଟ୍ ମାନେ ଯେଉଁ ଭିଡ଼ିଓ ମାନେ କରିଥିବେ ସବୁ ଭିଡ଼ିଓ ଭାଇରାଲ୍ ହବ ତା'ପରେ ଥରେ ଯଦି ଆମେ ଯଦି କେଉଁଠିକି ଯାଇଥିବା ମାନେ ସେଇଠି ଯଦି ଆମେ କେଉଁ ଷ୍ଟାର୍କୁ ମଧ୍ୟ ଦେଖିଲେ ତାଙ୍କୁ ତାଙ୍କ ପାଖକୁ ଯାଇକି ଫଟୋ ଉଠେଇବା ନହେଲେ କିମ୍ବା ତାଙ୍କ ନମ୍ବର୍ ନହେଲେ ତାଙ୍କ ସହ କଥା ହେବା ସେଇଟା ଗୋଟେ ଇଚ୍ଛା ଥାଏ ହେଲେ କିନ୍ତୁ ସେମାନେ ବି ଷ୍ଟାର୍ ମାନେ ବି ସେମାନଙ୍କର ଇଚ୍ଛା ପୂରଣ କରିଥାନ୍ତି ଅନେକ ପ୍ରକାର ମାନେ ଆମେ ଯେଉଁଠି ବୁଲିଯାଇଥିବା ନହେଲେ ସେମାନେ କେଉଁ କେଉଁ ଗ୍ରାମକୁ ନହେଲେ ଏବେ ଧର କେଉଁଠି ତାଙ୍କର କାମ ଥିଲା ସେହି ସେଠାରେ ଆମେ ପହଞ୍ଚିଛନ୍ତି ନହେଲେ ତାଙ୍କେ ସୁଟିଂ ସେଟ୍କୁ କେଉଁଠିକି ଯାଇଥିବେ ଆମେ ସେଇଠି ଯାଇଥିବା ଯଦି ଭେଟ ହେଇଗଲା ତ ଆମେ ଯାଇ ତାଙ୍କ ଫଟୋ ତାଙ୍କ ପାଖକୁ ଫଟୋ ଉଠେଇକି ବା ତାଙ୍କ ପାଖ ଯିଏ ଯିଏ ଥାଏ ଷ୍ଟାପ୍ ମାନେ ଆମେ ଫଟୋ ଉଠେଇକି ସେମାନଙ୍କଠୁ ଆଣିଥାଉ ତା'ପରେ ଯେଉଁ ଆନନ୍ଦ ଉତ୍ସାହ ଲାଗେ ତା'ପରେ ଆମ ପରିବାରରେ ଆମେ କହିବା ହେଡ଼ି ଆମେ ତାଙ୍କୁ ଦେଖିଥିଲୁ ତାଙ୍କୁ ଦେଖିଥିଲୁ ବହୁତ ଆନନ୍ଦ ଲାଗିଥାଏ ଗୋଟିଏ ଷ୍ଟାର୍କୁ ମଧ୍ୟ ଦେଖିଲେ ମାନେ କେତେ କାମ ଥିଲେ ବି ଯଦି ଜରୁରୀ କାମ ଅଛି ତ ଖାଲି ତାଙ୍କେ କହିଦେଲେ ମଧ୍ୟ ହବ ଆମେ ଯଦି ସେମାନଙ୍କୁ ରେସପେକ୍ଟ ଦେବା ବେଳେ ସେମାନେ ଆମକୁ ପଚାରିବେ ତେଣୁ ଯେଉଁଠି ଆମେ ଷ୍ଟାର୍ ମାନଙ୍କୁ ଦେଖିଥାଉ ସେଠାରେ ଆମେ ଫଟୋ ଉଠେଇଥିବା ନହେଲେ ନମ୍ବର୍ ନହେଲେ ତାଙ୍କ ପେନ୍ ଯେଉଁ ତାଙ୍କେ ନହେଲେ ହାତରେ ତାଙ୍କ ନାଁ ଲେଖିଥାନ୍ତି ବହୁତ ମଜା ଲାଗିଥାଏ ସେଥିପାଇଁ ବହୁତ ଲୋକ ଏମିତି ଭେଟ ହେଲେ ଏମିତି କରିଥାନ୍ତି ଓ ଆମ ଗ୍ରାମକୁ ମଧ୍ୟ ହେଲେ ଏମିତି କେତେଜଣ ଷ୍ଟାପ୍ କେତେ ଜଣ ବି ଆସିଥିଲେ ଆମେ ଫଟୋ ଉଠେଇଛୁ ସେମିତି